ନମସ୍କାର ଆଜ୍ଞା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏ ପ୍ରଶ୍ନ ମୋତେ ପଚାରିଥିବାରୁ କାରଣ ମୁଁ ବହୁତ ଖୁସି କି ଏ ପ୍ରଶ୍ନ ମୋତେ ପଚାରିଛି କାରଣ ପ୍ରତି ପ୍ରତି ଓଡ଼ିଆ ଏଥିପାଇଁ ବହୁତ ଖୁସି ମନେ କରେ ତାକୁ ତେବେଳେ ଏ ପ୍ରଶ୍ନ ପଚାରନ୍ତି ସେ ବହୁତ ଖୁସି ହୁଏ କାରଣ ତା ଓ ସଂସ୍କୃତି ତା ପରମ୍ପରା ତା କଥା ତା ଶୈଳୀ ଏସବୁ ବିଷୟରେ ପଚାରିଲେ ତାକୁ ବହୁତ ଖୁସି ଲାଗିଥାଏ ମୁଁ ହଉ ଅନ୍ୟ ଜଣେ ହେଉ କି ଯିଏ ବି ହେଉ ସମସ୍ତଙ୍କୁ ଏ ପ୍ରଶ୍ନ ବହୁତ ଖୁସି ଦିଏ କାରଣ ଆମେ ହେଉଛୁ ଓଡ଼ିଆ ଆମକୁ ଓଡ଼ିଆ ଉପରେ କି ଆମ ଭାଷା ଆମ ସଂସ୍କୃତି ଉପରେ ପଚାରିଲେ ଆମକୁ ବହୁତ ଖୁସି ମିଳେ ଆପଣ ପଚାରୁଛନ୍ତି ଓଡ଼ିଆ ଭାଷାରେ ଆକର୍ଷଣୀୟ ଶବ୍ଦ ଆଉ ଅସାଧାରଣ ଶବ୍ଦ ଖଣ୍ଡବାକ୍ୟ ଏସବୁ ଆଜିକାଲିିକା ଯୁଗରେ କେଉଁଠି ମିଳିବ ଆଧୁନିକ ଯୁଗ ହେଲାଣି ଏବେ ଏସବୁ ଏସବୁ ଆମ ଗାଁରେ ଦେଖିବାକୁ ମିଳେ ଗାଁ ଗାଁମାନରେ ଦେଖିବା ମିଳେ ଏବେ ତ ଆଧୁନିକ ଯୁଗ ଯୁଗ ହୋଇଗଲାଣି ଇଂଲିଶ୍ ଚାଲିଛି ସବୁ ଚାଲିଛି କିନ୍ତୁ ଆଉ ଦେଖିବାକୁ ମିଳୁନି ଓଡ଼ିଆ ଆମକୁ ଦେଖିବାକୁ ମିଳୁନି ଏଇଟା ମୋତେ ବି ବେଳେବେଳେ ଇଏ ଲାଗେ କିନ୍ତୁ ମୁଁ ବି ଅବା କ'ଣ କରିବି ମୁଁ ବି ଯେହେତୁ ପାଠ ପଢ଼ିବା ପାଇଁ ଯଦି କେବେ ବାହାରକୁ ଯାଏ ତ ମୁଁ ବି ସେଠାରେ ହିନ୍ ଇଂଲିଶ୍ରେ ହଉ ଏଥି ହଉ କଥା ହେବାକୁ ମଧ୍ୟ ପଡ଼ିଥାଏ ମୋତେ

ଘରେ ମଧ୍ୟ ମୁଁ ଯେତେବେଳେ ଗାଁକୁ ଆସେ ମୋ ଗାଁରେ ଏବେ ବି ତ ରହୁଚି ଯେତେବେଳେ ଥାଏ ଆମ ଗାଁର ଘର ପାଖ ଲୋକଙ୍କର ଆମ ଘରେ ମଧ୍ୟ ସମସ୍ତେ ଓଡ଼ିଆର ସହିତ କଥା ହୁଅନ୍ତି ଏବଂ ଓଡ଼ିଆରେ ମଧ୍ୟ ଆପଣଙ୍କ ପ୍ରଶ୍ନର ଅନୁଯାୟୀ ଆମର ପ୍ରଚାର ହୁଏ ସମସ୍ତେ କହିଥାନ୍ତି ଆକର୍ଷଣୀୟ ଶବ୍ଦ ଆପଣଙ୍କ ଭାଷାରେ ଅସାଧାରଣ ଏବଂ ଖଣ୍ଡବାକ୍ୟ ଆପଣ ଜାଣିବାକୁ ଚାହିଁବେ କି ସେ ଖଣ୍ଡବାକ୍ୟ କ'ଣ ଆଜ୍ଞା ଶୁଣନ୍ତୁ ସେ ଖଣ୍ଡବାକ୍ୟ କ'ଣ ସେମିତି ତ ଆମ ଓଡ଼ିଆରେ ବହୁତ ପ୍ରକାର ବହୁତ ପ୍ରକାର ଅଛି ତ ମୁଁ ମାତ୍ର କେଇଟା କହିପାରିବି ବହୁତ ସାରା କହିପାରିବି ହଁ ଯେତିକି ମୋର ଏବେ ମନେ ପଡ଼ୁଛି ତ ଧୀର ପାଣି ପଥର କାଟେ ଅସତ ଧାନ ବଢ଼େ ବହୁତ ଗଲାବେେଳେ ଯାଏ ମୂଳ ସହିତ ଚାଲି ନଜାଣି ବାଟର ଦୋଷ ଏମିତି ଅନେକ କିଛି ଚକେ ଗଲେ ବାର ହାତେ ଆଉ ହେଉଛି ଅଣ୍ଟି ଛୁରୀ ତଣ୍ଟି କାଟେ ସମୟ ବଡ଼ ମୂଲ୍ୟବାନ ଏପରି ଅନେକ କିଛି ହଁ ଆଉ ଗୋଟେ ମନେ ପଡ଼ିଲା ଅଙ୍ଗୁର ନଖାଇପାଇଲେ ଖଟା ଏଇଟା ଆମ ସମସ୍ତେ ଏଇଟା ଆମ ଘରେ ଗାଁର ଲୋକମାନେ ସମସ୍ତଙ୍କ ଏଇଟା ଗାଁର ନିଶ୍ଵାସ କହିଲେ ଚଳେ ନିଶ୍ଵାସ ପ୍ରଶ୍ଵାସ କାରଣ ସେମାନେ ଏଇଥିରେ ବଞ୍ଚିଛନ୍ତି ଏଇ କଥାବାର୍ତ୍ତାରେ ସେମାନେ ସେ ଆଧୁନିକ ଯୁଗକୁ ଯାଇନାହାନ୍ତି ବୁଝିହେଉଛି ନମସ୍କାର